ଆମେ ଓଡ଼ିଶାର ପ୍ରାୟ ସମସ୍ତ ଓଡ଼ିଆ ମାନଙ୍କୁ ଓଡ଼ିଶାର ଓଡ଼ିଆ ଭାଷା ସମସ୍ତଙ୍କୁ ବହୁତ ପ୍ରିୟ ସେହିଥିରେ ଯେଉଁ ଆମର ସାହିତ୍ୟ କବିତାରେ ଆଉ ବିଭିନ୍ନ କଳାତ୍ମକ ଭାବରେ ଆମ ଓଡ଼ିଆ ଭାଷାରୁ ଭାଷାକୁ ବିଭିନ୍ନ ଭାବରେ ବ୍ୟବହୃତ କରାଯାଏ ଯେଉଁ ଆମର ପାଠ ପଢ଼ିବା କ୍ଷେତ୍ର ହଉ ଓଡ଼ିଆ ଭାଷାରେ ସ୍କୁଲ କଲେଜ ସବୁଥିରେ ଆମର ଓଡ଼ିଆ ଭାଷାକୁ ମାନ୍ୟତା ଦିଆହେଇଛି ଆଉ ଆମର ଯେଉଁ କଳାତ୍ମକ କ୍ଷେତ୍ରରେ ମଧ୍ୟ ଓଡ଼ିଆ ଭାଷାକୁ ମାନ୍ୟତା ଦିଆଯାଇଛି ଆଉ ବିଭିନ୍ନ ଏବେ ସ୍କୁଲ କଲେଜ ହଉ ସବୁଥିରେ ଓଡ଼ିଆ ଭାଷା ବ୍ୟବହୃତ ହେଉଛି ସବୁ ଅଫିସରେ ମଧ୍ୟ ଓଡ଼ିଆର ଯେମିତି ଆମେ ଦସ୍ତଖତ କରିବୁ ସେଥିରେ ମଧ୍ୟ ବ୍ୟବହୃତ ହେଉଛି ଆଉ ବିଭିନ୍ନ ସବୁ କ୍ଷେତ୍ରରେ ଆମର ଓଡ଼ିଆକୁ ମାନ୍ୟତା ଦେବା ପାଇଁ ବ୍ୟବହୃତ ହେଉଛି